ନୟାଗଡ଼ ଜିଲ୍ଲାର ବିକାଶ ଏବଂ ଅଭିବୃଦ୍ଧି ଦୃଷ୍ଟିରୁ ସମ୍ମୁଖୀନ ହେଉଥିବା ମୁଖ୍ୟ ଆହ୍ୱାନ ଗୁଡ଼ିକ ହେଲା ବର୍ଷା ଦିନରେ ରାସ୍ତା ଘାଟରେ ମାନଙ୍କରେ ପାଣି ଜମିଯାଉଛି ଯାହା ଫଳରେ ଯିବା ଆସିବାରେ ଲୋକ ମାନଙ୍କର ବହୁତ ଅସୁବିଧା ହେଉଛି ଭୋଟ ସମୟରେ ନେତାମାନେ ଆସିବେ ବିଭିନ୍ନ ପ୍ରକାରର ପ୍ରତିଶୁତି ଦେଇକି ଆମକୁ ଭୋଟ ଆମକୁ ଭୋଟ ଦିଅ ବୋଲି କହିବେ ଆମ ଆମେ ଭୋଟ ପାଇଲେ ଗମାନ ଗମନର ସୁବିଧା କରିଦେବୁ କିନ୍ତୁ ଭୋଟ ପାଇବା ପାଇଁ ଆଉ ସେମାନଙ୍କ ଦେଖା ନଥାଏ ମିଥ୍ୟା ପ୍ରତିଶୃତି ଦେଇକି ଭୋଟ ନେଇଯାଆନ୍ତି ଏପରି ଅନେକ ଅଞ୍ଚଳ ଅଛି ଯେଉଁ ଗୁଡ଼ିକରେ ଗାଁ ଦାଣ୍ଡ ମାନଙ୍କରେ ଆଣ୍ଠୁଏ ଆଣ୍ଠୁଏ ପାଣି ହୋଇଥାଏ ଏବଂ ବର୍ଷାଦିନରେ ରହିବା ଖାଇବା ଯିବା ଆସିବାରେ ପିଲାମାନଙ୍କର ବି ଅସୁବିଧା ହୁଏ ସ୍କୁଲକୁ ପିଲାମାନଙ୍କର ଯିବାରେ ଅସୁବିଧା ହେଉଥାଏ ଆଉ କାଦୁଅରେ ପିଲାମାନେ ବି ପଡ଼ିଯାଆନ୍ତି ବହୁତ ଏପରି ଅସୁବିଧା ହୁଏ ଏଭଳି ଏଭଳି ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି ପିଲାମାନେ ଆଉ